ଓଡ଼ିଶାରେ ଉତ୍ପାଦିତ ପ୍ରମୁଖ ଫସଲ ହଁ ହେଉଛି ଚାଉଳ ଗହମ ମକା କପା ଆଉ ଝୋଟ ଡାଲି ଆଖୁ ଆଖୁ ରାଶି କଫି ବିରି ମୁଗ ଆଉ ଏସବୁ ଜିନିଷ ଗୁଡ଼ା ଆଉ ଉତ୍ପାଦିତ ପ୍ରମୁଖ ହେଉଛି ଆଉ ଏସବୁ ପଶୁ ପଶୁ ହେଉଛି କୁକୁଡ଼ା ଦୁଗ୍ଧ କଫି ତା'ପରେ ଗଲେ ଚା ଆଉ ପନିର ଆଉ ଛେନା ଆଉ ଦୁଗ୍ଧ ଆଉ ଏସବୁ ହେଉଛି